ଆମ ଯଦି ଗାଈ ବସିକି ତାର୍ ଗୋବର ଏବଂ ତାର୍ ମଲ ମାନେ ମୂତ୍ର ୟୁରି ଜବକ୍ଷାରଯାନ ହିସାବେ ଗୋଟେ ଖାଲ୍ରେ ଗୋଳିକି ଗୋଳି କରି ରଖ୍ମା ଆଉ ରଖ୍ଲା ପରେ ତା ସୁୁଖୀ କରି କମ୍ପୋଷ୍ଟିଂ ସାର ହିସାବେ ଆଏ ମାଖନ୍ ଯୋଗାଲେ କିମ୍ବା ଧାନରେ କିମ୍ବା ତରବୁ ଯୋଗାଲେ ତା'ହାକେ ଆମେ ଦି ପାର୍ମା